ହଁ ହ୍ୟାଲୋ ହଁ କ'ଣ କହୁଛୁ ସୁଲୋଚନା ହଁ ଭଲ ଅଛି ଆଉ ହଁ ପିଲାମାନଙ୍କ ଦେହ ପା ସବୁ ଭଲ ଅଛି ଆଉ ହଁ ହଁ ସମସ୍ତଙ୍କର ଭଲ ଅଛି ଆଉ ତୁମର କ'ଣ ଭଲ ଅଛି ଟି ସମସ୍ତଙ୍କର ଦେହ ପା ହଁ ହଉ କେତେବେଳେ ଟାଇମ୍ ମିଳିଲେ ଯିବା ଆଉ ହଁ ଆମ ଗାଁ ପାଖରେ ଅଛି ଗୋଟେ ବିକାଶ ଢ଼ାବା ଆଉ ଗୋଟେ ସନ୍ତୋଷ ଢ଼ାବା ଯେ ବିକାଶ ଢ଼ାବାଟା ଭଲ ସୁଆଦିଆ ରୋଷେଇ ସନ୍ତୋଷ ଢ଼ାବାଟାରେ ସେତେ ଭଲ ନାହିଁ ପରିଷ୍କାର ପରିଚ୍ଛନ୍ନ ବିକାଶ ଢ଼ାବାଟାରେ ଅଛି ଆଉ ବିକାଶ ଢ଼ାବାଟାକୁ ଆସିଲେ ଯିବା ଆଉ ସାଙ୍ଗ ହୋଇକି ଆଉ ହଁ ହଉ ଦେଖିକି କିମିତି ଯିବୁ ପିଲାମାନେ ଯିବେ କି ଏକୁଟିଆ ଯିବୁ ଦେଖିକି ଯିବୁ କେମିତି ଆଉ ହଁ ବାଳୁଙ୍ଗା ପୁଅକୁ ନେବି ଆଉ ହଁ ହଉ ଯଦି ପାଖ ବାଟ ଯଦି ହୋଇଥିବ ମୁଁ ଯଦି ଚାଲିକି ଯାଇପାରିବୁ ଯାଇପାରିବୁ ପାଖପାଖ ତ ଯଦି ନ ଚାଲିକି ଯାଇପାରିବୁ ତା'ହେଲେ ବାଇକ୍ରେ ପଳାଇବୁ ଆଉ ନାଇଁ ସେଇଟା ପାଖ ଢାବାଟା ହଁ ପରିଷ୍କାର ପରିଚ୍ଛନ୍ନ ଅଛି ଚେଆର୍ ପଡ଼ିଛି ସବୁ ଭଲ ଖାଦ୍ୟ ସବୁ ଭଲ ପଇସା ହେଉଛି ଗୋଟେ ମିଲ୍ ସାଧାରେ ଖାଇଲେ ପଚାଶ ଟଙ୍କା ଆଉ ଚିକେନ୍ ମାଛ ଫାଛ ଖାଇଲେ ସେ ନବେ ଶହେ ନେଉଛି ଏମିତି ପ୍ଲେଟ୍ ଭଲ କରୁଛି ବୋଲି ଆଉ ବିରିୟାନୀ ଟା ସେଇ ଶହେ କୋଡ଼ିଏ ହଁ ସବୁ ସବୁ ମିଳୁଛି ଯାହା ଇଛା ହେବ ସେଇଆ ଖାଇବା ସାଙ୍ଗ ହୋଇକି ଗଲାଠୁ ହୋଟେଲ୍କୁ ଆଉ ଏମିତି କହିଲେ କେମିତି ହେବ ଏଆଡ଼ୁ ସେଠିକି ଗଲା ପରେ ସିନା କଥାବାର୍ତ୍ତା ହଁ ହଁ ଯିବି ହେରି ଆଉ ଶୀଘ୍ର ଆଉ

ହଁ ଘରେ କହିବି ଏମିତି ମୋ ସାଙ୍ଗ ଫୋନ୍ କରିଛି ଆଉ ଯିବା ପାଇଁ ସାଙ୍ଗ ହୋଇକି ଯିବୁ ହୋଟେଲ୍କୁ ଖାଇବା ପାଇଁ ଘରେ ସମସ୍ତେ ରାଜି ହେବେ ଆଉ ସମସ୍ତେ ତ ରାଜି ହେବେ ଆମେ ଯିବୁ ଆଉ ହଁ କାମଧାମ ତୁଟେଇ ଦେଇକି ସେଇ ଦଶଟା ସାଢେ ଦଶଟା ଭିତରେ ବାହାରିବା ଆଉ ହଁ ହଁ ସମସ୍ତଙ୍କ ଦେହ ପା ଭଲ ଅଛି ହଁ ଶ୍ଵଶୁର ସେ ତ ବୁଢ଼ା ହୋଇଗଲେଣି ତାଙ୍କ ଦେହ ସେମିତିଆ ଯାହା ବି ଅଛି ଭଲ ଅଛି ହଁ ହଁ ରୁହ ଶୀଘ୍ର ମୁଁ ଯିବି ଆଉ